ଆମ ଅଞ୍ଚଳରେ ମୁଖ୍ୟ ମୁଖ୍ୟତଃ ଶ୍ରମ ଶ୍ରମ ବା ନିଯୁକ୍ତି କହିଲେ ନିଯୁକ୍ତି କ୍ଷେତ୍ର ଆମର ଆସୁଛି ଜେ କେ ପେପର୍ ମିଲ୍ ଆଉ ଜିନ୍ଦଲ୍ କମ୍ପାନୀ ଇସ୍ପାତ୍ କାରଖାନା ଆଲୁମିନିୟମ୍ କାରଖାନା ଏହିସବୁ ଆସୁଛି ଏଠି ଲୋକମାନେ ସବୁ ନିଯୁକ୍ତି ପାଇକି ପରିବାର ପ୍ରତିପୋଷଣ କରନ୍ତି ଆଉ ବିଭିନ୍ନପ୍ରକାର କର୍ମ କରନ୍ତି ପରିଶ୍ରମ କରନ୍ତି ଆଉ ତା'ପରେ ଆମର ଆସୁଛି କୃଷି କୃଷି କ୍ଷେତ୍ରରେ ମଧ୍ୟ ଲୋକମାନେ ନିଯୁକ୍ତି ହୁଅନ୍ତି ଉନ୍ନତମାନଙ୍କର ଆଜିକାଲି ଯେଉ ସବୁ ମେସିନ୍ ଫେସିନ୍ ବାହାରିଲାଣି ବିଭିନ୍ନପ୍ରକାର ଉନ୍ନତମାନର ବିହନ ସେଥିପାଇଁ ଭଲ କୃଷି ବ୍ୟବସ୍ଥା ବି ମାନେ ସୁଦୃଢ଼ ହୋଇପାରିଛି କୃଷକମାନେ ବି ଲାଭବାନ ହେଉଛନ୍ତି ଆଉ ତା'ଦ୍ଵାରା ଯଦି ତା' ସହିତ ଯଦି ମାନେ ସରକାରଙ୍କର ଯେଉଁ ଋଣ ଛାଡ଼ ବ୍ୟବସ୍ଥା ହେବ ତା'ହେଲେ ମଧ୍ୟ କୃଷକମାନେ ଆହୁରି ଉନ୍ନତି ହୋଇପାରିବେ ଲାଭବାନ ହୋଇପାରିବେ ତା'ପରେ ଆମର ଶ୍ରୀ ପ୍ରଣାଳୀରେ ଯଦି ବି ଚାଷ କରିବେ ଉନ୍ନତ ବିହନ ବୁଣିକି ମାନେ ଶ୍ରୀ ପ୍ରଣାଳୀରେ ଯଦି ଚାଷ କରିବେ ତା'ହେଲେ ଗୋଟିଏ ଚାଷ ସାଙ୍ଗରେ ସେମାନେ ଆଉ ଗୋଟିଏ ବି ଚାଷ କରିପାରିବେ ଆଉ ସବୁ ଗଛଗୁଡ଼ିକ ବି ପ୍ରାୟତଃ ହୃଷ୍ଟପୃଷ୍ଟ ହେବ ଭଲ ଚାଷ କୃଷି ଭଲ କୃଷି ଉତ୍ପାଦନ ହେବ ଆଉ ଏଇସବୁ ହେଲେ ବହୁତ ଭଲ ହେବ ଏହା ଦ୍ୱାରା କୃଷକମାନେ ବହୁତ ଉନ୍ନତି କରିବେ କୃଷି ପ୍ରଣାଳୀ ସୁଦୃଢ଼ ହେବ ଲାଭ ଲାଭବାନ ହେବେ କୃଷକମାନେ